କିଛି ପଛୁ ପଶୁ ଅଛନ୍ତି ଯେମତି ଆମେ ତାକୁ ହତ୍ୟା କରି ମଧ୍ୟ ଆମେ ରୋଜଗାର କରିଥାଉ ଯେମିତି କୁକୁଡ଼ା କିମ୍ବା ବରାହ କିମ୍ବା ଶବର କିମ୍ବା ଆମର ଯେମିତି ହେଉଛି ହରିଣ ତା'ସହିତ ଆମର କୁକୁଡ଼ା ମଧ୍ୟ ଆସୁଛି କୁକୁଡ଼ା ଗୁଡ଼ା ବିଭିନ୍ନ ପ୍ରକାର ଅଛି ଯେମିତି ଆମେ ତାକୁ ହତ୍ୟା କରିକି ଆମେ ବିକ୍ରି କରିଥାଉ ସେମିତି ରୋଜଗାର କରୁ ଲୋକ ମଧ୍ୟ କ'ଣ କୁହନ୍ତି ତାକୁ ଖାଇବା ଖାଇବାରେ ଅଭ୍ୟାସ ଯେହେତୁ କରୁଛନ୍ତି ଲୋକମାନଙ୍କର ଲୋକମାଙ୍କର ଅଭ୍ୟାସ ଯେହେତୁ ଅଛି ତାକୁ ଲୋକ ମାରିଲାପରେ ମଧ୍ୟ ସେ ଖାଇଥାନ୍ତି ଲୋକଙ୍କୁ ବିକ୍ରି କରିହୁଏ ଏବଂ ଏହିଟା ଗୋଟିଏ ରୋଜଗାର ପଦ୍ଧତି ମଧ୍ୟ ଏବଂ ସେଥିରୁ ସେ ଜୀବ ହତ୍ୟା କଲାପରେ ଜୀବ ହତ୍ୟା ସିନା ହେଉଛି କିନ୍ତୁ ଲୋକଙ୍କ କିଛି ପସନ୍ଦ ସେ ଜୀବ ହତ୍ୟା କରିକି ମଧ୍ୟ ଆମେ ରୋଜଗାର କରିପାରିବା ତା'ସହିତ ଆମେ ବିଭିନ୍ନ ପ୍ରକାର ରୋଜଗାର ମୁକ୍ତ ହୋଇକି ଆମେ ମଧ୍ୟ ଭଲଭାବରେ ରହିପାରିବା